ଆଜିକାଲି ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଆପ୍ ଇନଷ୍ଟାଗ୍ରାମ ଫେସବୁକ୍ ୟୁଟ୍ୟୁବ୍ ପବ୍ଜି ଫ୍ରି ଫାୟାର ଏହି ଆପ୍ ବ୍ୟବହାର ହେଉଥିବା ଦ୍ୱାରା ମୋବାଇଲ ବ୍ୟାଟେରୀ ଶୀଘ୍ର ସରିଯାଏ ମୋବାଇଲ ହ୍ୟାଙ୍ଗ୍ ହେବାକୁ ଲାଗେ ଆଉ ମୋବାଇଲ ଶୀଘ୍ର ଖରାପ ହୋଇଯାଏ